ଯୋଗ ବିଭିନ୍ନ ବୟସ୍କ ଲୋକମାନଙ୍କ ପାଇଁ ଯୋଗ ଦରକାର ଯେହେତୁ ଆମ ଛୋଟ ପିଲା ଯେଉଁ ସିଏ ତାଙ୍କ ସିଏ ତାଙ୍କ ଦିନ ସାରା ଖେଳକୁଦ କରନ୍ତି ଖେଳକୁଦରେ ତାଙ୍କର ଆଉ ବେଶି ଯୋଗ ଯାହାବି ହେଲେ ସିଏ ଟିକେ ଯୋଗ କରିବେ ତାଙ୍କର ଆଉ ବେଶି ଯୋଗ ଦରକାର ନାହିଁ ଏମିତି ଏକ୍ସରସାଇଜ ଟିକେ ଉଠିବେ ବସିବେ ଏହିସବୁ ଯୋଗ କରିବେ ତା'ପରେ ତାଠୁ ଟିକେ ଯେଉଁ ବଡ଼ବଡ଼ ବଡ଼ ଅଠ ସତର ଅଠର ବର୍ଷର ପିଲା ସିଏ ବି ଯୋଗ କରିବା ନିହାତି ଦରକାର କାରଣ ଆଜିକାଲି ଯେଉଁ ଆମର ଖାଦ୍ୟ ଯେଉଁ ଖାଉଛନ୍ତି ଖାଦ୍ୟ ଉପରେ ଯେଉଁ ବିଭିନ୍ନ ପ୍ରକାର ରୋଗ ହେଉଛି ପେଟ ଗ୍ୟାସ ହେଉ ଆଣ୍ଠୁ ଅଣ୍ଟା ଅଣ୍ଟା ହେଉ ଆଣ୍ଠୁ ଗଣ୍ଠି ବାତ ହେଉ ଯାହା ଭି ହେଉ ସେମାନେ ବି ଯୋଗ କରିବା ନିହାତି ଦରକାର ଯୋଗ ଯୋଗ ଯୋଗ କରିବା ଦ୍ୱାରା ଆମର ପେଟ ରୋଗ ଭଲ ହୁଏ ତା'ପରେ ମୁଣ୍ଡରେ ଯେଉଁ ମୁଣ୍ଡ ଯେଉଁ ଚିନ୍ତା ଧାରା ଆମେ ଯେଉଁ ଚିନ୍ତା କରିଦେଉ ସେଥିପାଇଁ ବି ଆମେ ଯୋଗ କରିଥାଉ ଯୋଗ ଦ୍ୱାରା ଆମର ବିଭିନ୍ନ ପ୍ରକାର ରୋଗ ବି ଭଲ ହୁଏ ରୋଗ ଭଲ ହୁଏ ସେଥିପାଇଁ ବୟସ୍କ ଲୋକମାନେ ବି ଯୋଗ କରିପାରିବେ ବୟସ୍କ ଲୋକମାନେ ବି ଯୋଗ କରିପାରିବେ ତାଙ୍କର ବି ଆ ଆଣ୍ଠୁ ଗଣ୍ଠି ବାତ ହୁଏ ଅଣ୍ଟା ବି ଅଣ୍ଟା ବି ସେମିତି ଷ୍ଟ୍ରଙ୍ଗ ନଥାଏ ସେମାନେ ଯୋଗ କରିପାରିଲେ ତାଙ୍କ ଦେହ ବି ଫ୍ରି ରୁହେ ତାଙ୍କ ଦେହ ବି ଫ୍ରି ରୁହେ ଆଉ ଆମେ ସବୁଦିନ ଏମିତି ସକାଳୁ ସକାଳେ ସନ୍ଧ୍ୟାରେ ଆମେ ଏମିତି ଚାଲୁ ଚାଲିକି ଦୁଇ ତିନି କିଲୋମିଟର ଲେଖା ଚାଲୁ ସନ୍ ସକାଳେ ଚାଲୁ ସନ୍ଧ୍ୟାରେ ବି ସେମିତି ଦୁଇ ତିନି କିଲୋମିଟର ଲେଖା ଚାଲୁ ଚାଲିଲେ ଆମେ ଆମର ଦେହ ହାତ ଫୁ ଫୁର୍ତି ରହେ ଫ୍ରି ବି ରହେ ମୁଣ୍ଡବି ବେଶି ଯେଉଁ ଆମର ଚିନ୍ତା ସିଏ ବି ମୁଣ୍ଡରେ ବି ସେ ଟେନସନ ନଥାଏ ସିଏ ବି ଟିକେ ଆମେ ଫ୍ରି ରହିକି ଫ୍ରି ରହିକି ଆମ ଯୋଗ ଦ୍ୱରା ଆମେ ଫ୍ରି ରହୁ ଫ୍ରି ଦ୍ୱ ଫ୍ରି ରହିକି ଲୋକମାନଙ୍କୁ ଉପକୃତ କରିପାରୁ